ଭାରତର ବିଭିନ୍ନ ଭାଗ ମଧ୍ୟରେ ସାଂସ୍କୃତିକ ବିନିମୟ ଯେମିତିକି ଆପଣମାନଙ୍କର ଓଡ଼ିଶୀ ନାଚ ଓଡ଼ିଶୀ ସଙ୍ଗୀତ ଯେଉଁ ଆମର ଓଡ଼ିଶାରେ ଏଇଟା ପ୍ରସିଦ୍ଧ କିନ୍ତୁ ଓଡ଼ିଶୀଟା ସାରା ଭାରତ ବର୍ଷରେ ପ୍ରଦର୍ଶିତ ହୁଏ ଏବଂ ପ୍ରସଂଶିତ ମଧ୍ୟ ହୁଏ ଓଡ଼ିଶୀ ଗୀତ ଓଡ଼ିଶୀ ନାଚକୁ ସାରା ଭାରତ ବର୍ଷରେ କ'ଣ ସାରା ବିଶ୍ୱରେ ଲୋକ ଜାଣିଛନ୍ତି ଓଡ଼ିଶୀ ବିଷୟରେ ଏବଂ ଓଡ଼ିଶୀ ନାଚକୁ ସାରା ବିଶ୍ୱ ବି ପସନ୍ଦ କରେ ତେଣୁ ଭାରତର ବିଭିନ୍ନ ଭାଗରେ ସାଂସ୍କୃତିକ ବିନିମୟରେ ଓଡ଼ିଆ ଭାଷା ପ୍ରତି ଯେଉଁ ସମ୍ମାନ ଅଛି ଶ୍ରଦ୍ଧା ଅଛି ତାହା ଏଇ ଓଡ଼ିଶୀ ନାଚ ଆଉ ଓଡ଼ିଶୀ ଗୀତ ମାଧ୍ୟମରେ ସମ୍ଭବ ହୋଇପାରିଛି ଭାରତରେ ଏବଂ ଭାରତ ବାହାରେ ମଧ୍ୟ ଓଡ଼ିଶୀ ଓଡ଼ିଆ ଭାଷା ପ୍ରଚଳିତ ନହେଲେ ମଧ୍ୟ ଚିର ସ୍ଵାଗତ ଯୋଗ୍ୟ ସମସ୍ତେ ଓଡ଼ିଆ ଭାଷାକୁ ସମ୍ମାନ କରନ୍ତି